ହଁ ମୋ ଚାରି ପାଖରେ ଥିବା ପାଞ୍ଚ ଜଣଙ୍କର ନାମ କହିପାରିବି ଯଥା ସରୋଜିନୀ ଦଳାଇ ସବିତା ଭୋଇ ଦାମିନୀ ବେହେରା ରମା ବେହେରା ଶାନ୍ତି ସାହୁ